ହଁ ମୁଁ ଏକ କ୍ଲବ୍ରେ ଯୋଗ ଦେଇଥିଲି ଯାହାକି ମୋର କଲେଜ ଟାଇମରେ ଗୋଟେ ଥିଲା ଆଉ ପ୍ରାୟତଃ ପାଞ୍ଚ ମିନିଟ୍ ଥିଲା ଯାହାକି ରେସିଂରେ ବହୁତ ସ୍ପିଡ଼ ଯାଉଥିଲି ମୁଁ ଜଏନ୍ କଲି ଆଉ ସାହସ ଅନୁଭୂତିରେ ମୋର ସେଟା ହୋଇନଥିଲା ମୁଁ ଚାହିଁଲେ ବି ଆଗକୁ ଏ ଯାଇନଥିଲି ଆଉ ସେଇଟା ତିନି ନମ୍ବର ମୋର କମ୍ପ୍ଲିଟ୍ କରି ତାପରେ ଗଲାପରେ ମୋତେ ସାଙ୍ଗମାନେ କହିଲେ ତୁ ତ ଆଗ ରନିଙ୍ଗ ଦୌଡ଼ିବାରେ ଥିଲୁ ଏବେ କେମିତି ଲାଷ୍ଟ ହେଇଗଲୁ ତୋତେ ଆଉ କ'ଣ ଜଣା ନାହିଁ କି ଏମିତି କରିବାରେ ମୋତେ ବହୁୁ ବହୁତ ସାଙ୍ଗ ସାର୍ମାନେ କହିଲେ ଆଉ ମୋର ଅଭ୍ୟାସ ଯେମିତି ଥିଲା ସେଇଟା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ନା ଆସିକି ଘରକୁ ସେ ଗୋଷ୍ଠୀରେ ଆସିଲା ପରେ ଫିଲ୍ କଲି ଯେ ଅନୁଭୂତି ଯେଉଁଟି ଥିଲା ମୋର ସେଇଟା ସଫଳ ହୋଇପାରିନଥିଲା ଓ ଏମିତି ସବୁ ସମୟରେ ମୁଁ ଯାଇ ଯାଇ ଗୋଟେ କ୍ଲବ୍ରେ ଆଉଥରେ ଜଏନ୍ କଲି ଯାହାକି ମୋତେ ସେଥିରେ ଫାଷ୍ଟ ମୁଁ ଆସିଥିଲା ଆଉ ସେ ସାହସ ଯୋଗୁଁ ଆଜି ମୁଁ ଅନେକ କାମ କାର୍ଯ୍ୟରେ